ସାଧାରଣତଃ ଆମ ଅଞ୍ଚଳରେ ଖେଳ କହିଲେ କ୍ରିକେଟ୍ ହକି ଫୁଟବଲ୍ କବାଡ଼ି ଖୋ ଖୋ ଆଉ ବିଶେଷତଃ ଗ୍ରାମାଞ୍ଚଳରେ ଏ ଯେଉଁ ଖେଳ ଅଛି କ୍ରିକେଟ୍ ଖେଳ ଖେଳ ଅଛି କ୍ରିକେଟ୍ ଲୋକମାନେ ଖେଳୁଛନ୍ତି ଏବଂ ଫୁଟବଲ୍ ଖେଳ ପ୍ରାୟ ସମସ୍ତେ ହିଁ ଖେଳୁଛନ୍ତି ଆଉ ଯେଉଁ ରହିଲା ଅନ୍ୟାନ୍ୟ ଖେଳ କବାଡ଼ି ଫବାଡ଼ି ଖେଳ ତ ସେଇଟା ହେଉଛି ଶୀତଦିନେ ଖେଳାଯାଏ କି ବର୍ଷାଦିନେ ଖେଳାଯାଏ କିନ୍ତୁ ଅନ୍ୟ ଯେଉଁ ଫୁଟବଲ୍ ଖେଳ ବି ସବୁବେଳେ ଖେଳୁଛନ୍ତି ଆଉ କ୍ରିକେଟ୍ ଖେଳ ବି ଖେଳେ ହଁ ସବୁବେଳେ ଖେଳୁଛନ୍ତି ଓ ଆମେମାନେ ବି ସମସ୍ତେ ମିଳିମିଶିକି ଗୋଟିଏ ଖେଳୁଛୁ ଆଉ